ମୋ'ର ପ୍ରିୟ ଋତୁ ହେଲା ବର୍ଷା ଋତୁ ଆଉ ବର୍ଷା ଋତୁ ଆସିଲେ ବହୁତ ଖୁସି ଲାଗେ ଥଣ୍ଡା ଲାଗେ ଆଉ ଆମେ ଚାଷ ବି କରିପାରୁ ଠିକସେ ଆଉ ଚାଷ କରିବା ଦ୍ୱାରା ଆମେ ଭଲସେ ତା' ମାନେ ଖାଇବାକୁ ରଖିପାରୁ ବର୍ଷଯାକର ସେଥିପାଇଁ ବର୍ଷା ଋତୁଟା ବହୁତ ଭଲ ଲାଗେ